ହ୍ୟାଲୋ ସାର୍ ମୁଁ ଆପଣଙ୍କ ରେଷ୍ଟୁରାଣ୍ଟରୁ ଖାଇବା ଅର୍ଡ଼ର କରିଥିଲି କାରଣ ଆମ ଘରକୁ ଆଜି କୁଣିଆ ଆସୁଛନ୍ତି ଆଉ ସବୁ ଲୋକମାନେ କହୁଥିଲେ ଆପଣଙ୍କ ରେଷ୍ଟୁରାଣ୍ଟ ଖାଇବା ଭଲ ଆପଣଙ୍କ ରେଷ୍ଟୁରାଣ୍ଟରୁ ମୁଁ ଚିକେନ କରୀ ଚିକେନ ପକୋଡ଼ା ଚିକେନ ଚିଲି ଅର୍ଡ଼ର କରିଥିଲି ଆଉ ଆଇସ୍କ୍ରିମ୍ ହେଲେ ଅର୍ଡ଼ର କରିଥିଲି କାହିଁକି କାରଣ ପିଲାମାନେ ଆସୁଛନ୍ତି ଖରାରେ ଖାଇବେ ଆଉ ସାର୍ ଆପଣ କେଉଁଠି ଅଛନ୍ତି ଏବେ ମୁଁ ଆପଣଙ୍କୁ କହିଥିଲି ବାରଟା ପର୍ଯ୍ୟନ୍ତ ଆପଣ ପହଞ୍ଚେଇ ପାରିବେ କି କାରଣ ଅତିଥିମାନେ ଆସିଲେ ଖାଇବେ ଆପଣ ଏବେ କେଉଁଠି ଅଛନ୍ତି ଆଉ କେତେ ଲେଟ୍ ଲାଗିବ ସାର୍ ଆସିବା ପାଇଁ ଦଶ ମିନିଟରେ ଆସିପାରିବେ ସାର୍ ଆଉ ମୁ କୋଲ୍ଡ୍ରିଙ୍କ ହେଲେ ଅର୍ଡ଼ର କରିଥିଲି ସାର୍ ଆପଣଙ୍କ ରେଷ୍ଟୁରାଣ୍ଟ କେଉଁ ଜାଗାରେ ଅଛି କି ତ କେତେ ଲେଟ୍ ଲାଗିବ ଆପଣଙ୍କୁ ଆଉ ଆସିବା ପାଇଁ ଦଶ ମିନିଟ ଭିତରେ ଆସିପାରିବେନି ଆପଣଙ୍କ ରେଷ୍ଟୁରାଣ୍ଟରେ ଭଲ ଖାଇବା ହଉଛନ୍ତି ହଉଛି ସମସ୍ତେ କହୁଥିଲେ ସାର୍ ଆଉ ଟିକେ ଜଲ୍ଦି ପହଞ୍ଚେଇ ଦେବେ ସାର୍ ଏ ଜାଗାକୁ ଜାଗାର ନାଁ ହଉଛି ସାର୍ ଜିରଳି ଟିକେ ଜଲଦି ପହଞ୍ଚେଇଦେବେ ସାର୍ ଆପଣ ଏବେ ଏକ୍ଜାକ୍ଟ କେଉଁଠି ଅଛନ୍ତି ସାର୍ ହଉ ସାର୍ ତ ସାର୍ ଏଇଠି ଆସିବାକୁ ଆଉ ଆପଣଙ୍କୁ କେତେ ଲେଟ୍ ଲାଗିବ ସାର୍ ଟିକେ ଜଲ୍ଦି ହେଇଥାତା'ହେଲେ କାହିଁକି ଅତିଥି ମାନେ ବାରଟାରେ ଆସିବେ ହେରି ତାଙ୍କୁ ଖାଇବାକୁ ଦେବାର ଥିଲା ସାର୍ ଆପଣଙ୍କ ରେଷ୍ଟୁରାଣ୍ଟର ନାମ କ'ଣ